ଯାତ୍ରୀବାହୀ ବସ୍ରେ ଡ୍ରାଇଭର୍ ସିଟ୍ ଉପର ଷ୍ଟୋରେଜ୍ କ୍ୟାରିୟର୍ ଝରକା ସିଟ୍ ଡିଜେଲ୍ ଡିଜେଲ୍ ଏସବୁ ତ ନିହାତି ଆବଶ୍ୟକ ଆଉ ଡ୍ରାଇଭର୍ ସିଟ୍ ଡ୍ରାଇଭର୍ ବସିଥିବେ ସେ ଡ୍ରାଇଭର୍ ଡ୍ରାଇଭିଂ କରନ୍ତି ଡ୍ରାଇଭର୍ ଡ୍ରାଇଭର୍ ସିଟ୍ ବେଲ୍ଟଟା ପ୍ରାୟ ବ୍ୟବହାର କରନ୍ତେ ସିଟ୍ ବେଲ୍ଟ୍ ବାଧ୍ୟତାମୂଳକ ବ୍ୟବହାର କରିବା ପାଇଁ ବାଧ୍ୟତାମୂଳକ ତା'ପରେ ଉପର ଷ୍ଟୋରେଜ୍ ଉପର ଷ୍ଟୋରେଜ୍ରେ ଜିନିଷ ରଖନ୍ତି କ୍ୟାରିଅରରେ ବ୍ୟାଗ୍ ଜିନିଷପତ୍ର ସବୁ ରଖନ୍ତି ଝରକା ଝରକାର ରେ ପବନ ଯିବା ଆସିବା କରାଇଥାଏ ପବନ ପ୍ରାୟ ଝରକା ବାଟେ ଯିବା ଆସିବା କରେ ତେଣୁକରି ଝରକା ଖୋଲାରେ ଅଧା ଖୋଲା ରଖିବା ଆବଶ୍ୟକ ଝରକାର ହାତ ବାହାରକୁ ତୁ କାଢ଼ିବା କିମ୍ବା ମୁଣ୍ଡ କାଢ଼ିବା ସେମିତି ଭଲ ନୁହେଁ ତାପରେ ଡିଜେଲ ଡିଜେଲରେ ତ ପ୍ରାୟ ଗାଡ଼ି ମଟର ଡିଜେଲରେ ହିଁ ଚାଲିଥାଏ କାରଣ ଡିଜେଲ ନିହାତି ଦରକାର ଆଉ ମୁଁ ବସ୍ରେ ପ୍ରାୟ ଜାଗା ମୁଁ ଯେଉଁଠି ବି ଯାଇ ବସ୍ରେ ହିଁ ଯିବା ଆସିବା କରିଥାଏ ତେଣୁ ବସ୍ ପ୍ରାୟ ମୁଁ ବସ୍ରେ ଯିବା ଆସିବା କରେ ଏତିକି କହୁଛି ଧନ୍ୟବାଦ